ହ୍ୟାଲୋ ଡ୍ରାଇଭର୍ ଭାଇ ମୁଁ କମଳାକାନ୍ତ ଦେହୁରୀ କହୁଛି ଆଉ ଆପଣ କେତେବେଳେ ଆସିବେ କାଇଁ ଏତେ ଲେଟ୍ କରିଦେଲେ କାଲି କଥା ହେଇଥିଲା ଆମେ ସମସ୍ତେ ବାରିପଦା ବୁଲିଯିବା ଆଉ ଲେଟ୍ କରନ୍ତୁ ନାହିଁ ଶୀଘ୍ର ଅଟୋ ନେଇ ଆସନ୍ତୁ ଆମର ପରିବାର ସମସ୍ତେ ରେଡ଼ି ହେଇ ଅଛନ୍ତି ଶୀଘ୍ର ଆସି ପହଞ୍ଚିଲେ ଆମେ ଶୀଘ୍ର ବାହାରି ଯିବା ଏବଂ ବୁଲାବୁଲି ସାରି ଶୀଘ୍ର ଘରକୁ ଫେରିବା ଲେଟ୍ କରନ୍ତୁ ନାହିଁ କୋଉଠି ଅଛନ୍ତି ଶୀଘ୍ର ଆସନ୍ତୁ ଅଛନ୍ତି ବେତନଟିରୁ ଅଛନ୍ତି ହଁ ହଉ ସାର୍ ଠିକ୍ ଅଛି ଶୀଘ୍ର ଆସ ଆଉ ଲେଟ୍ କରନ୍ତୁନି ଆଉ ଶୀଘ୍ର ଆସି ଆମ ଘର ପାଖରେ ପହଁଞ୍ଚନ୍ତୁ